ହଁ ମୁଁ ବିଭିନ୍ନ ଚିତ୍ରାଙ୍କନ ଶ୍ରେଣୀ ଓ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ନେଇଛି ଯେମିତିକି ଆମ ଅଞ୍ଚଳରେ ଥିବା ଆର୍ଟ୍ସସ୍କୁଲରେ ଏବଂ ଭୁବନେଶ୍ୱରରେ ଏକ କଲେଜରେ ଚିତ୍ରାଙ୍କନ ପାଇଁ ଯାଉଛି ମୁଁ ଏଥିରୁ ବହୁତ କିଛି ଶିଖିଛି ବିଭିନ୍ନ ପ୍ରକାର ପାରମ୍ପରିକ ଚିତ୍ର ଓ ପରିବେଶ ଭିତ୍ତିକ ଚିତ୍ର ବିଜ୍ଞାନ ଭିତ୍ତିକ ଚିତ୍ର ଓ ସାମାଜିକ ବାର୍ତ୍ତା ଦେଇପାରିବ ଚିତ୍ରଗୁଡ଼ିକ ଏହିଠାରେ ଶିଖା ଯାଉଛି ସେଠାକୁ ବହୁତ ପିଲା ଓ ଅନ୍ୟ ଜିଲ୍ଲା ମାନଙ୍କର ପିଲା ଆସି ଶିକ୍ଷା ନେଉଛନ୍ତି ସେଠାରେ ଶିକ୍ଷକ ଶିକ୍ଷକ ମାନେ ମଧ୍ୟ ଭଲ ପ୍ରଶିକ୍ଷଣ ଦେଉଛନ୍ତି ଏବଂ ଚିତ୍ରାଙ୍କନ ଆଉ ପରି କିପରି ଭାବେ ଓ ଭଲ ହୋଇପାରିବ ମଧ୍ୟ ଶିକ୍ଷା ଦିଅନ୍ତି ସେଠାରେ କେମିତି ତୁଳିରେ ଚିତ୍ର ଅଙ୍କାଯିବ ଏବଂ କେଉଁ ଚିତ୍ରରେ କେଉଁ ତୂଳୀର ନମ୍ବର ଦିଆଯିବ କୁହାଯାଏ ଏବଂ କେଉଁ ଚିତ୍ର ଠାରେ କେଉଁ ରଙ୍ଗ ଦିଆଯିବ ସେଠାରେ ତାହା ମଧ୍ୟ ଶିଖାଯାଏ